ପଶୁପାଳନରେ ସାଧାରଣତଃ ଗୋଟେ ଗୋଟେ ଲୋକ ହିଁ ଗୋଟେ ପଶୁକୁ ପାଳନ କରେଇପାରିବ ଆଉ ଉଦାହରଣ ଯଦି ଗାଈ ଯଦି ସେଇ ପଶୁପାଳନ କରେ ତେବେ ଗାଈ ଅଧିକ ଗାଈ ରଖିକିରି ସେଇ ପଶୁପାଳନ କରିଥାଏ ଏବଂ ସେହି ଗୋଟିଏ ପ୍ରକାର ପଶୁକୁ ଯଦି ସେଇ ପାଳନ କରେ ତେବେ ତାହେଲେ ତାର ଭଲ ଭାବରେ ଯତ୍ନ ନେଇପାରିବ କିନ୍ତୁ ଯଦି ଅନେକ ବିଭିନ୍ନ ପ୍ରକାର ପଶୁକୁ ମିଶେଇକି ସେଇ ପଶୁ ପାଳନ କରେ ତାହେଲେ ସେଇ ସେତିକି ଲୋକ ରଖିବା ପାଇଁ ମଧ୍ୟ ପଡ଼ିବ ଜଣେ ଲୋକ ସେହି ପଶୁପାଳନ କେବେ ବି ଭଲ ଭାବରେ ପଶୁପାଳନ କରିପାରିବ ନା ଏଥି ଆମ ପଶୁକୁ ଏକା ସାଙ୍ଗରେ ରଖିକିରି ତେଣୁ ସେଇ ପଶୁପାଳନ କରି ମଧ୍ୟ ବିଭିନ୍ନ ଲୋକମାନେ ସେମାନଙ୍କର ଆୟ ସେମାନଙ୍କର ଖର୍ଚ୍ଚ ପାଇଁ ପଇସା କାଢ଼ିଥାନ୍ତି ଯେହେତୁ ସେମାନେ ବିଭିନ୍ନ ବିଭିନ୍ନ ଅନ୍ୟ କେଉଁ କାମ ନ କରି ଅନେକ ଲୋକ ପଶୁପାଳନ କରି ମଧ୍ୟ ସେମାନଙ୍କର ଖର୍ଚ୍ଚ ପାଣି କାଢ଼ିଥାନ୍ତି ତେଣୁ ପଶୁପାଳନ ମଧ୍ୟ ଏକ ଆୟର ଉତ୍ସବ ବୋଲି ଲୋକମାନେ ଭାବନ୍ତି ଆଭଳି ମଧ୍ୟ ଆୟର ଉତ୍ସବ ବୋଲି କାମ ମଧ୍ୟ କରେ